ମୁଁ ଏହି ଯେଉଁ କ୍ୟାବ୍ଟି ବୁକ୍ କରିଥିଲି ଏ ବିଳମ୍ବ ସକାସେ ମୁଁ ସେ ତାକୁ ବାତିଲ୍ କରିବା ପାଇଁକି ଚାହୁଁଛି ଆପଣଙ୍କର ଯଦି ଆଉ କିଏ ଏଜେନ୍ସି ଅଛନ୍ତି ତାଙ୍କୁ ଫୋନ୍ କରିକି କହନ୍ତୁ ଡ୍ରାଇଭର ଆସିକିରି ଏ କ୍ୟାବ୍ଟାକୁ କ୍ୟାନ୍ସଲ କରିଦିଅନ୍ତୁ